ହଁ ମୋ ଖାଦ୍ୟରେ ବିରଳ ଅସାଧାରଣ ଉପାଦାନ ଖାଦ୍ୟରେ ବ୍ୟବହୃତ ହୋଇଥାଏ ଯଥା ଧଣିଆ ମେଥି ଜିରା ଲଙ୍କା ଏସବୁ ମିଶ୍ରଣରେ ଗୋଟେ ମସଲା ତିଆରି ହୋଇଥାଏ ଯାହାକି ମୋ ମା' ରୋଷେଇ କରନ୍ତି ରୋଷେଇ କରିକି ରାନ୍ଧିକି ଦିଅନ୍ତି ଆମେ ଖାଇଲା ପରେ ବହୁତ ସ୍ୱାଦିଷ୍ଟ ଲାଗିଥାଏ